ହ୍ୟାଲୋ

ହଁ ଯିବି ଦିନ ସାରା ରହିବ କି ନାଇଁ ଭାଇ ମୁଁ ଦିନ ସାରା ରହିବିନି ମୁଁ କିଲୋମିଟର୍ରେ ପଇସା ନେବି ଛଅ ଟଙ୍କା କିଲୋମିଟର୍ ନାଇଁ ଭାଇ ଆଠୁ କମ୍ ହବନି ନା ଆପଣ ଆଗେ କୁହ କେଉଁ କେଉଁ ଗାଁ ଯିବେ କାଲି ଆପଣ କଉ କଉ ରେ ଯିବେ

ଆଜି ଦରକାର କି କାଲି ଦରକାର ଭାଇ

କାଲି ଆସିବେ କି କାଲି କେତେବେଲେ ଆସିବେ ଟାଇମ୍ କୁହ ଟିକେ ହଁ ସବୁ ଗାଁ ଚିହ୍ନିଛି ମୁଁ କୁହ

ଭାଇ ମୁଁ ସବୁ ଗାଁ ଜାନିନି ହେଲେ କେଉଁ କେଉଁ ଗାଁ ମୁଁ ଜାନିଚି ସେଇରା ମୋତେ ଚିହ୍ନେଇବେ ଆଉ ହଁ ଗୋଟେ ଶୁନିଦିଅ ମୋ ଯିବି କିନ୍ତୁ ମୁଁ କେଉଁ ଅସୁବିଧାରେ ନ ନ ପଡ଼େ ଆଗରୁ କହୁଛି ଭାଇ ଦେଖ ଏ ପରେ ଯାଇକି କହିବ ନାଇଁ ମୁଁ ରୋଡ଼୍ ଭୁଲିଯାଇଛି ରାସ୍ତା ଭୁଲିଯାଇଛି ସବୁ ମୁଁ ଶୁଣିବିନି କିଛି ଆପଣ ସ ଏରିଆ କଣ କହୁନାହାଁନ୍ତି କୋଉ ଗାଁ ଗାଁକୁ ଯିବେ ନାଇଁ ସେଟା ନା ଆମର ମୁଁ ଦିନ ସାରା କିଲୋମିଟର୍ ପଇସା ନିଏ ଭାଇ

ଆରେ ତମେ କିଲୋମିଟର୍ ହିସାବରେ ବୁଝିପାରୁନ ବେଲେ ମୋତେ ଦିନ ସାରା ରଖ ମୋତେ ଦଶ ହଜାର ଟଙ୍କା ଦିନକୁ ଦେବେ ବୁଝି ତ

ମୁଁ ଏବେ କହୁଛି କିନ୍ତୁ ପରେ କହିବନି ଦଶ ହଜାରେ ଟଙ୍କା ନେବି ପରେ କହିବନି କମ୍ କର ଟିକେ ହେଇଠୁ ବେଶି ହୋଇଛି ଏଇ ସବୁ ମୁଁ ଶୁନିବିନି କିଛି ସେ ସମୟରେ ଠିକ୍ ଅଛି ନା ମୁଁ କହୁଛି ଯେ ପଛେ କହିବନି ଭାଇ ମୁଁ ଦଶ ହଜାର ଟଙ୍କା ଦେଇ ପାରିବିନି ଭାଇ ଟିକେ କମ୍ କର ଏ ସବୁ ମୁଁ ଶୁନିବିନି ଭାଇ

ହଁ ଭାଇ ହଁ ଭାଇ କୁହ ହଁ ମୁଁ ସାତଟା ବେଲେ ପହଞ୍ଚିଯିବି ତୁମ ଘରକୁ ତୁମ ଘର କେଉଁଠି କି ହଉ ମୋତେ ଦୁଇ ଘଣ୍ଟା ଲାଗିବା ଆସିବାକୁ ତୁମ ଘର ପାଖକୁ